ମୋତେ ଦିନେ ଭୋକ ଲାଗିଥିବାରୁ ମୁଁ ଜୋମାଟୋରେ ଖାଇବା ଜିନିଷ ଅର୍ଡ଼ର କରିଥିଲି ଏବଂ ପଇସା ମଧ୍ୟ ପେମେଣ୍ଟ କରିଥିଲି କିନ୍ତୁ ମୁଁ ସିଓର ନଥିଲି ଯେ ପଇସା ଜୋମାଟୋବାଲାକୁ ଯାଇଥିଲା କି ନାହିଁ ସେଥିପାଇଁ ମୁଁ ଜୋମାଟୋବାଲାକୁ ଫୋନ କରିକି କହିଥିଲି ଯେ ଦୟାକରି ଟିକେ ଚେକ୍ କରି ନେବେ ଯେ ଆପଣଙ୍କ ଜୋମାଟୋରେ ପଇସା ମୋ ସଫଳତାର ସହିତ ଯାଇ ଯାଇଛି କି ନାହିଁ ସେଥିପାଇଁ ମୁଁ ଟିକେ ମ ମୁଁ ଜାଣିନାହିଁ ଯେ ପଇସା ସଫଳତା ସହିତ ପେମେଣ୍ଟ ହେଇଛି କି ନାହିଁ ଆପଣ ଟିକେ ଆପଣଙ୍କ ଆପ୍ ଖୋଲିକି ଚେକ୍ କରନ୍ତୁ